ଆମର ସ୍ଥାନୀୟ ପ୍ରତିନିଧି ହେଉଛନ୍ତି ସରପଞ୍ଚ ସରପଞ୍ଚଙ୍କର କାମ ହେଉଛି କଣ ଆମ ଗାଁରେ କେଉଁଠି ରାସ୍ତା ଭାଙ୍ଗିଯାଇଛି କେଉଁଠି ଟ୍ୟୁବୱେଲ୍ ଭାଙ୍ଗିଯାଇଛି କେଉଁଠି ଲାଇଟ୍ ନାହିଁ କେଉଁ ସ୍କୁଲ ଭାଙ୍ଗିଯାଇଛି ଆଉ ଆମ ପଞ୍ଚାୟତରେ ଥିବା ଯେତିକି ଗ୍ରାମ ଅଛି ସବୁ ଗ୍ରାମର ପୋଖରି କେଉଁଠି ପଙ୍କ ଭାସୁଛି କି ଅପରିଷ୍କାର ହୋଇଛି କେଉଁଠି ଭାଙ୍ଗିଯାଇଛି କେଉଁଠି ଟ୍ୟୁବୱେଲ୍ ଭାଙ୍ଗିଯାଇଛି ପ୍ରତ୍ୟେକ ଗ୍ରାମ ବୁଲି ବୁଲି ସେ ସମସ୍ତଙ୍କ କାମ କରିଥାନ୍ତି ଆଉ ଆମ ନିଜ ପଞ୍ଚାୟତ ରେ ବି ରାସ୍ତା ଘାଟ କେଉଁଠି ବି ଯେଉଁଠି ଭାଙ୍ଗିଥାଏ ତାକୁ ବି ଦେଖନ୍ତି କେଉଁଠି କଣ ଘରୋଇ ହିଂସା ହେଲା କି କେଉଁଠି ପାରିବାରିକ ଝଗଡ଼ା ହେଲା କି କେଉଁଠି ମଦ ପିଇଲେ କିଏ ଏଇମାନେ ବାଜେ ମାନେ ଖରାପ ଜିନିଷକୁ ବି ଦୂର କରିଥାନ୍ତି ଆମର ସବୁପ୍ରକାର ସୁବିଧା ଆମକୁ ଆଣିକି ଦେଇଥାନ୍ତି ଭତ୍ତା ବି ଆମକୁ ଦେଇଥାନ୍ତି ଆଉ ମୁଁ ବି ଭତ୍ତା ପାଉଛି